ସହରକୁ ସ୍ଥାନାନ୍ତରଣ ସତ୍ତ୍ୱେ ଆପଣ ଆମେ ଆମର ସହରରେ ଘର ଅଛି ବାପା ଗାଁରେ ଘର କରିଥିଲେ ଓ ସହରରେ ଘର ଅଛି ଏବଂ ଏବଂ ଗାଁରେ ମଧ୍ୟ ଘର ଘର ଅଛି ବାପା ଗାଁରେ ଜନ୍ମ ହୋଇଥିଲେ କିନ୍ତୁ ଚାକିରୀ କରିବା ପାଇଁ ସହରକୁ ଯାଇଥିଲେ ସହରକୁ ଯିବା

ଯାଇଥିଲେ ଓ ସେଠି ଯାଗା କିଣି ଘର କରିଥିଲେ ଗାଁରେ ଗଛ ଲତା ଇତ୍ୟାଦି ସବୁ ଅଛି ଓ ଖରାଦିନ ଗାଁରେ କିଛି ମଧ୍ୟ ଲାଗେ ନାହିଁ ଏବଂ ଶାନ୍ତିରେ ଘର ବାରିଆଡ଼େ ଜଣକ ପଚାଶ ଶହେ ଗଛ କିଛି ଖରାରେ ଜଣାପଡ଼େ ନାହିଁ ଏବଂ ଶାନ୍ତିରେ ପବନ ଶିବାର ଏବଂ ବାୟୁ ପ୍ରଦୂଷଣ ହୁଏନି କିନ୍ତୁ ସହରରେ ବାୟୁ ପ୍ରଦୂଷଣ ହୁଏ ଗାଡ଼ି ଗାଡ଼ି ମଟରର ଶବ୍ଦ ଶୁଣି ଏବଂ ଗଛଲତା କମ୍ ନିଶ୍ୱାସ ପ୍ରଶ୍ୱାସ ନେବାରେ ଭାରି ଅସୁବିଧା ହୁଏ ସହରକୁ ଲୋକ ଅଧିକା ପସନ୍ଦ କରନ୍ତି କାରଣ ସେଠାରେ ନିରୋଳାରେ ବାସ କରିବେ କାରଣ ସେଠି ସହରରେ ଭାଇଚାରା ନାହିଁ କିନ୍ତୁ ଗାଁରେ ଭାଇଚାରା ଅଛି ଜଣଙ୍କର ଅସୁବିଧା ହେଲେ ଆଉ ପାଞ୍ଚଜଣ ଆସି ସେଠାରେ ରହନ୍ତି ଗାଁରେ ଜଣଙ୍କର କ୍ଷତି ହେଲେ ଆଉ ସମସ୍ତେ ତାକୁ ସାହାଯ୍ୟ କରନ୍ତି ଏହା ହେଉଛି ଗାଁର ଭାଇଚାରା ଗାଁରେ ଜଣେ ରହିଲେ ଘରଟା ସୁନ୍ଦର ଦିଶେନି କିନ୍ତୁ ସହରରେ ଜଣେ ରହିଲେ ନିଜକୁ ଭଲ ଲାଗେ ଏବଂ ଗାଁରେ ଅନେକ ଲୋକ ନେଇ ରହିବା ଆବଶ୍ୟକ ଏବଂ ଗାଁରେ ପିଲାମାନଙ୍କ ସହିତ ମିଶି ଖେଳିବା ସହରରେ ଏକା ରହିବ ଏକ ମୋବାଇଲ ଦେଖିବା ଛଡ଼ା ଆଉ କିଛି ନାହିଁ ଗାଁରେ ପିଲାମାନଙ୍କ ସହିତ ମିଶିବା ଖେଳିବା ବୁଲିବା ଇତ୍ୟାଦି ସବୁକିଛି ସହରରୁ ଆମେ ବହୁତ ଦୂରକୁ ଚାଲିଯିବା ଆବଶ୍ୟକ ସହରରେ ବହୁତ ବାୟୁ ପ୍ରଦୂଷଣ ହୁଏ ବାୟୁ ପ୍ରଦୂଷଣ ଦ୍ୱାରା ଆମର ଦେହ ଫୁସଫୁସରେ ଆଘାତ ହୁଏ ଏବଂ ଆମେ ସହରରେ ରହିଲେ ବାୟୁ ପ୍ରଦୂଷଣ ଦ୍ୱାରା ଅଳ୍ପ ଦିନରେ ମରିଯିବା ଏବଂ ଜଳ ନିଷ୍କାସନ କରିବା ପାଇଁ ଡ୍ରେନ କରିଛନ୍ତି ଡ୍ରେନ ଦ୍ୱାରା ଆମର ବିଭିନ୍ନ ରୋଗ ହେଉଛି ରୋଗ ପାଇଁ ଆମେ ବହୁତ କଷ୍ଟ ଅନୁଭବ କରୁ କିନ୍ତୁ ଗାଁରେ ବାୟୁ ପ୍ରଦୂଷଣ ନାହିଁ କି ଜଳ ପ୍ରଦୂଷଣ ନାହିଁ ଜଳ ନିଷ୍କାସନ ହୁଏ ପୋଖରୀ ନଳ ନର୍ଦ୍ଦମା ପାଣି ଗୁଡ଼ାକ ସବୁ ନଈରେ ନିଷ୍କାସନ ନଈ ସମୁଦ୍ରରେ ନିଷ୍କାସନ ହୁଏ ଏବଂ ଆମକୁ ଜଳ ପ୍ରଦୂଷଣରୁ ବଞ୍ଚିଥାଉ ଏବଂ ବାୟୁ ପ୍ରଦୂଷଣ ବାୟୁ ପ୍ରଦୂଷଣ କାରଣ ଗଛ ଲତା ଅଧିକା ହେଲେ ବାୟୁ ପ୍ରଦୂଷଣ ହେବ ନାହିଁ ବାୟୁ ପ୍ରଦୂଷଣକୁ ରୋକିବା ପାଇଁ ଲୋକମାନେ ବିଭିନ୍ନ ପ୍ରକାର ଗଛଲତା ଇତ୍ୟାଦି ଲଗାଇ ବାୟୁ ପ୍ରଦୂଷଣକୁ ରଖୁଛନ୍ତି ବାୟୁ ପ୍ରଦୂଷଣକୁ ରୋକିବା ଦ୍ୱାରା ଆମର କିଛି କ୍ଷତି ହୁଏନି ଗାଁରେ ଲୋକମାନେ ଚାଷବାସ କରି ଚଳିଯାଉଛନ୍ତି କିନ୍ତୁ ସହରରେ ଲୋକମାନେ ଚାଷ ଚାଷ କରିବା ପାଇଁ ଜମି ନାହିଁ କିନ୍ତୁ ସେମାନେ ବିଜନେସ୍ କରି ଚଳୁଛନ୍ତି ମଧ୍ୟ କିନ୍ତୁ ତାଙ୍କ ଯୋଗ ହେଉଛି ଏଇ ଗାଁର ଲୋକମାନେ ଗାଁରେ ରହୁଥିବା ଲୋକମାନେ ବହୁତ ସୁନ୍ଦର ଅତି ମନୋରମ ଇତ୍ୟାଦି ଅଟନ୍ତି ଏଣୁ ଏମାନଙ୍କ ସହିତ ବାସ କରିବା ଅତ୍ୟନ୍ତ ମଧୁର ଇତି